ହ୍ୟାଲୋ ହଁ ଆପଣଙ୍କର ବୋଲୋରୋଟେ ଅଛି କେଁ ହଁ ଆପଣ ଟିକେ ପର୍ଦିନ ଆସିପାରିବେ କି ହଁ ପଅର୍ଦିନ ଠିକ୍ ଦଶଟାରେ ଆସନ୍ତୁ ହଁ ଏଇ ବ୍ଲକ ଛକରୁ ସେ କଳାପଥର ସେ ଯାଗାକୁ ଯିବା ହଁ ବ୍ଲକ ଛକରୁ ସେ କଳାପଥର ଆମେ ଛାଡ଼ିଦେବେ ଆଉ ଆସିବେ ହଁ ଆପଣ ହଁ ପଅର୍ଦିନ ଆସିବେ ଆମେ ଚାରି ଜଣ ଯିମୁ ହଉ ଠିକ୍ ଅଛି ଆପଣ ଆସନ୍ତୁ